ଆଜିର ଦୁନିଆରେ ଓଡ଼ିଆ ଭାଷାର ବହୁତ ମାନେ ସମସ୍ୟା ଦେଖାଦେଉଛି କାହିଁକି ନା ଆମର ଖାଲି ଓଡ଼ିଶାରେ ହିଁ ଓଡ଼ିଆ କଥା ପ୍ରାୟତଃ ହେଉଛି ସମସ୍ତେ କିଛି କିଛି ସେମିତି ଓଡ଼ିଆ ମାନେ ବୁଝୁଛନ୍ତି ଅଧେ ମାନେ ବୁଝି ବି ପାରୁନାହାନ୍ତି ଇଂଲିଶ୍ ଆଉ ହିନ୍ଦୀଟା ଚାରିଆଡ଼େ ଦେଖୁଛି ବହୁତ ମାତ୍ରାରେ ଚାଲିଛି ଆଉ ମାନେ ଗାଁରୁ କିମ୍ବା ସହରରୁ ଟିକିଏ ଦୂରକୁ ଗଲା ମାନେ ସେ ହିନ୍ଦୀ ଆଉ ଇଂଲିଶ୍ ହିଁ ଚାଲୁଛି ଆଉ ଓଡ଼ିଆରେ ବୁଝିପାରୁନାହାନ୍ତି ତ ଆମେ ସେ ଏରିଆରେ ଯାଇକରି ଏ ଓଡ଼ିଆ ଲୋକ ବହୁତ ଫସିଯାଉଛନ୍ତି ବହୁତ ମାନେ ସେ ଭାଷା ନ ବୁଝିପାରି ସେମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି ତ ଆମର ଓଡ଼ିଆ ଭାଷାଟା ଚାରିଆଡ଼େ କେମିତି ପ୍ରଚଳିତ ହେବ ସମସ୍ତେ କେମିତି ଓଡ଼ିଆ ଭାଷାକୁ ଆମର ଜାଣିବେ ବୁଝିବେ ଆଉ କିଛି ଅସୁବିଧାରେ ନ ପଡ଼ିବେ ସେଥିପାଇଁ ଓଡ଼ିଆ ଭାଷାକୁ ଆମର ମାନେ ଚାରିଆଡ଼େ ବୁଝାଇବା ଆଉ ଚାରିଆଡ଼େ ଯେମିତି ଏ ଓଡ଼ିଆ ଭାଷାଟା ଆମର ଚାଲୁ ସମସ୍ତେ ସେ ଓଡ଼ିଆ ଭାଷା ନେଇକି ଚାରିଆଡ଼େ ଫେରିକି ଆସିପାରିବେ